ଟେଲିଭିଜନ ଭିତରେ ମତେ ସାରେଗାମାପା ଶୋ ମତେ ବହୁତ ଇଚ୍ଛା କାହିଁକି ନା ବିଭିନ୍ନ ସ୍ଥାନର ପିଲାମାନେ ଆସିକରି ଭଲ ଭଲ ପର୍ଫୋମେନ୍ସ କରିଯାନ୍ତି ଆଉ ଭଲ ଭଲ ଗୀତ ମଧ୍ୟ ଗାଇଥାନ୍ତି ସେଇଥିପାଇଁ ମତେ ସାରେଗାମାପା ବହୁତ ଇଚ୍ଛା ମତେ ସିରିଏଲ ମାନେ ମଧ୍ୟ ବହୁତ ଇଚ୍ଛା ମୁଁ ସିରିଏଲ ବହୁତ ଦେଖେ ସିନ୍ଦୁର କି କିମତ ଆଉ ବି ରିସ୍ତା କ୍ୟା କେହଲାତା ହେ କୁଣ୍ଡଲି ଭାଗ୍ୟ କୁମକୁମ ଭାଗ୍ୟ ଏ ସିରିଏଲ ମାନେ ମତେ ବହୁତ ପସନ୍ଦ ସେଇଥିପାଇଁ ମୁଁ ସିରିଏଲ ପ୍ରତି ବହୁତ ମୋର ମନ ମୁଁ ସେଇଠି ବହୁତ ଏଞ୍ଜଏ ମଧ୍ୟ କରିଥାଏ ସିରିଏଲ ଦ୍ବାରା ବିଭିନ୍ନ ପ୍ରକାର ଜିନିଷ ମଧ୍ୟ ଶିଖିବାକୁ ମିଳିଥାଏ ଶାଶୁ ଶ୍ୱଶୁରକୁ ସମ୍ମାନ ଦବାଟା ମଧ୍ୟ ଶିଖିବାକୁ ମିଳିଥାଏ ଆଉ ଲୋକଠୁ ବଞ୍ଚିକି ରହିବା ଜିନିଷ ମଧ୍ୟ ଶିଖିଥାଉ ଆଉ ବିଭିନ୍ନ ପ୍ରକାରର ଜିନିଷ ମଧ୍ୟ ଶିଖିଥାଉ ଯାହାକି ଆମର କାମରେ ଆସିଥାଏ ଆଉ ବହୁତ ବହୁତ କାମରେ ମଧ୍ୟ ଆସିଥାଏ ଯଦି ଫ୍ରି ଟାଇମରେ ବୋର ଲାଗେ ତ ସେତେବେଳେ ଆମେ ସିରିଏଲ ମଧ୍ୟ ଲଗାଇକି ଦେଖିଥାଉ ଆଉ ଫିଲ୍ମ ଫିଲ୍ମ ମଧ୍ୟ ମତେ ବହୁତ ଇଚ୍ଛା ୟଶୋଦା ମତେ ବହୁତ ଭଲ ଲାଗୁଛି ମୁଭି ବିଭିନ୍ନ ଜିନିଷ ସେଇଠି ଶିଖିବାକୁ ମିଳିଥାଏ ଆଉ ମୁନ୍ନା ଭାଇ ଏମ ବି ବି ଏସ ସେଇଟା ତ ମତେ ବହୁତ ଇଚ୍ଛା ସେଇଟା ମୋର ସ୍ବପନ ପରି ସେ ଫିଲ୍ମ ଫିଲ୍ମକୁ ମୁଁ ବହୁତ ପସନ୍ଦ କରେ କାହିଁକି ସେ ଫିଲ୍ମରେ ଗୋଟେ ଭଲ ଜିନିଷ ଶିଖିବାକୁ ମିଳିଥାଏ ଗୋଟେ ଡକ୍ଟର ଡ୍ୟୁଟି ଆମ ମୁନ୍ନା ଭାଇ ଏମବିବିଏସରେ ବହୁତ ଭଲ ଭାବରେ ବୁଝାଇଛନ୍ତି ଫିଲ୍ମ ଫିଲ୍ମ ପ୍ରଡ୍ୟୁସର ମତେ ବହୁତ ଭଲ ଲାଗେ ସେ ମୁଭି ଗୋଟେ ଅସୁସ୍ଥ ଲୋକଙ୍କୁ କେମିତି ସୁସ୍ଥ କରିବାଟା ସେଇଠି ଅଛି ସେଇଥିପାଇଁ ମତେ ବହୁତ ଇଛା ଆଉ ମୋ ଫେବରାଇଟ ହିରୋ ଭିତରେ ମତେ ବହୁତ ଇଚ୍ଛା ସିଦ୍ଧାର୍ଥ ମାଲହୋତ୍ରା ମୁଁ ତାଙ୍କ ଫିଲ୍ମ ବହୁତ ଥର ଦେଖିଛି ମତେ ବହୁତ ଇଚ୍ଛା ଭିକି କୌଶଲ ମଧ୍ୟ ମତେ ଆଉ ମୋ ସବୁଠୁ ଫେବରାଇଟ ହିରୋ ହଉ ଆକ୍ଟର ଭିତରେ ହଉଛନ୍ତି ବହୁତ ପସନ୍ଦ କଟ୍ରିନା କଟ୍ରିନା କେଫ ମୁଁ ବହୁତ ପସନ୍ଦ କରେ ତାଙ୍କର ଶୋ ମାନଙ୍କୁ ଦେଖିବା ପାଇଁ ତାଙ୍କ ଡ୍ୟାନ୍ସ ମଧ୍ୟ ମତେ ବହୁତ ଇଚ୍ଛା ଆଉ ହେମଲତା ମ୍ୟାମଙ୍କର ମୋର ସହ ହେମଲତା ମ୍ୟାମଙ୍କ ସବୁ ଗୀତ ମତେ ବହୁତ ଇଚ୍ଛା ଆଉ ଦେଶାତ୍ମ ଗୀତ ମାନେ ତ ମତେ ବହୁତ ଇଚ୍ଛା କାହିଁକି ନା ଆମ ଦେଶ ପାଇଁ ଗୋଟେ ଗୋଟେ ଅର୍ଥକୁ ନେଇକରି ସେ ଗୀତ ବନାଇଥାଏ ସେଥିପାଇଁ ମତେ ବହୁତ ଇଚ୍ଛା ଦେଶାତ୍ମ ଗୀତ ଆଉ ଟେଲିଭିଜନରେ ବିଭିନ୍ନ ପ୍ରକାରର ଜିନିଷ ଦେଖିଥାଉ ଯାହାକି ରାମାୟଣ ରାମାୟଣ ମଧ୍ୟ ଆମର କାମରେ ଆସିଥାଏ ପାଠରେ କେଉଁଠି ପଢ଼ିଥିଲେ ଆମେ ସହଜ ଭାବରେ ଆମେ ଲେଖିଦେଇ ଥାଉ କାହିଁକି ନା ଫିଲ୍ମ ଦ୍ବାରା ଆମେ ମନେ ପକାଇ ପକାଇକି ସେଇଟା ମଧ୍ୟ ଲେଖିଥାଉ ଆଉ ସବୁ କରିଥାଉ ଆଉ ଆଉ ବିଭିନ୍ନ ପ୍ରକାରର ଜିନିଷ ଶିଖିବାକୁ ଟେଲିଭିଜନରୁ ମଧ୍ୟ ମିଳିଥାଏ ଆମେ ଯେଉଁଟା ମାନେ ଜାଣି ନଥାଉ ଫିଲ୍ମ ମାଧ୍ୟମରେ ଅଧା ଜିନିଷ ମଧ୍ୟ ଶିଖିବାକୁ ମିଳିଥାଏ ଆଉ ହେମା ହେମାମାଳିନୀ ତାଙ୍କେ ତ କି ଗୀତ ଗାଇବେ ମତେ ବହୁତ ଇଚ୍ଛା ଅଛି ତାଙ୍କ ଗୀତ ମାନେ ମତେ ହେମାମାଳିନୀର ମୋ ଫେବରାଇଟସ ସିଙ୍ଗର ଆଉ ମତେ ବହୁତ ଇଚ୍ଛା ହଉଛି ସିରିଏଲ ସିରିଏଲ ତ ମୁଁ ବହୁତ ଟାଇମରେ ଫ୍ରି ଟାଇମରେ ଥିଲେ ତ ମୁଁ ଫୁଲ ଦେଖେ ମୋ ମମି ଗାଳି କଲେ ମଧ୍ୟ ମୁଁ ସିରିଏଲ ମତେ ବହୁତ ଇଚ୍ଛା ସେଇଟା ପାଇଁ ସିରିଏଲରେ ମାତି ଯାଏ ସିରିଏଲ ଦେଖି ମୁଁ ଭଲ ଜିନିଷ ମଧ୍ୟ ଶିଖେ ଖରାପ ଜିନିଷ ମଧ୍ୟ ଶିଖିବାକୁ ସେଇଠି ମିଳିଥାଏ କିନ୍ତୁ ଘରେ ଆମେ ସମସ୍ତେ ଏକାଠି ଥିବୁ ସେତେବେଳେ ଆମେ ଡ୍ୟାନ୍ସ ଦିୱାନେ ଦେଖୁ ଡ୍ୟାନ୍ସ ଦିୱାନେରେ ମାଧୁରୀ ଦିକ୍ସା ଆସିଥାଏ ସେଇଥି ପାଇଁ ମାଧୁରୀ ଦିକ୍ସାଙ୍କୁ ଅଧିକାଂଶ ଲୋକ ପସନ୍ଦ କରନ୍ତି ମୁଁ ବି ପସନ୍ଦ କରେ ସେଇଥିପାଇଁ ବୋଲି ମୁଁ ସେଇଟା ମଧ୍ୟ ଦେଖିଥାଏ ଆଉ ବିଭିନ୍ନ ପ୍ରକାରର ଶୋ ମାନେ ଆସିଥାଏ ଡ୍ୟାନ୍ସ ପ୍ଲସ ମତେ ବହୁତ ଇଚ୍ଛା ମତେ ରାଘବ ରାଘବ ଡ୍ୟାନ୍ସରକୁ ବହୁତ ଇଚ୍ଛା କାହିଁକି ନା ରାଘବ ହଉଛି ମୋର ଫେବରାଇଟ ଡ୍ୟାନ୍ସର ତାଙ୍କ ଡ୍ୟାନ୍ସ ମତେ ବହୁତ ଇଚ୍ଛା ଆଉ ରେମୋ ସାରଙ୍କର ଡ୍ୟାନ୍ସ ମଧ୍ୟ ମତେ ବହୁତ ଇଚ୍ଛା ମୁଁ ତାଙ୍କ ଡ୍ୟାନ୍ସରେ ବହୁତ ପସନ୍ଦ କରେ ତାଙ୍କର ଶୋ ଯେଉଁଠି ବି ଆସେ ମୁଁ ଦେଖିବାକୁ ମୁଁ ବହୁତ ପସନ୍ଦ କରେ ଯେତେ ରାତି ହେଉ ମଧ୍ୟ ମୁଁ ସେ ଡ୍ୟାନ୍ସ ଦେଖିବା ପାଇଁ ମୁଁ ସେ ଶୋ ଦେଖିବା ପାଇଁ ଉଠିକି ଥାଏ ସେ ମତେ ବହୁତ ଇଚ୍ଛା ସାଉଥ ଫିଲ୍ମ ମାନେ ମଧ୍ୟ ମତେ ବହୁତ ଇଚ୍ଛା ସେଇଠି ମଧ୍ୟ ମୋର ଫେବେରେଟ ଫେବେରେଟ ହିରୋ ମାନେ ଅଛନ୍ତି ଆଉ ମତେ ସାଉଥ ମୁଭି ବହୁତ ଇଚ୍ଛା ସେଇଠି ବି ଗୋଟେ ପରିବାରର ଇଏକୁ ନେଇକି କଡ଼ା ହେଇଥାଏ ସେ ମୁଭି ଯାକ ସେଥିପାଇଁ ମତେ ବହୁତ ଇଚ୍ଛା ସାଉଥ ମୁଭି ଯାକ ଭଲ ଜିନିଷ ମଧ୍ୟ ସାଉଥ ମୁଭିରେ ଶିଖା ହେଇଥାଏ ଆଉ ମତେ ବହୁତ ଇଚ୍ଛା ସାଉଥ ମୁଭି ଆଉ ଥ୍ରୀ ଇଡ଼ିଏଟ ମୁଭି ତ ମତେ ବହୁତ ଭଲ ଲାଗେ କାହିଁକି ନା ଥ୍ରୀ ଇଡ଼ିଏଟ ମୁଭିରେ ବହୁତ ଭଲ ଜିନିଷ ଶିଖିବାକୁ ମିଳିଥାଏ କେବେ ବି ନିଜ ମନରେ ଆମେ ଲୁଜର ବୋଲି ଭାବନା କାହିଁକି ନା ଲୁଜର ବୋଲି ଆମ ମନରେ ସେଇଠି ଭାବିବା ପାଇଁ ଦିଆହେଇନି ସେଇଠି ବହୁତ ଭଲ ଭଲ ଟପିକ ଦିଆହେଇଛି ଥ୍ରୀ ଇଡ଼ିଏଟରେ ମତେ ବହୁତ ଭଲ ଲାଗିଲା